ବର୍ତ୍ତମାନ ଆମର ଯେଉଁ ବିଭିନ୍ନ ପ୍ରକାର ସଙ୍ଗୀତ ଚାଲିଛି ବା ଯେଉଁ ପ୍ରକାର ମନୋରଞ୍ଜନ କାର୍ଯ୍ୟ ଚାଲିଛି ସେ ମନୋରଞ୍ଜନର ଧର୍ମିକ କାର୍ଯ୍ୟ ଗୁଡ଼ିକ ଯଦି ସବୁଗୁଡ଼ିକ ଭଗଵାନଙ୍କ ଉଦେଶ୍ୟରେ ହୁଏ ଏବଂ ଆଧ୍ୟାତ୍ମିକ ଚେତନାକୁ ଜାଗ୍ରତ କରିବା ଉଦେଶ୍ୟରେ ହୁଏ ତାହାହିଁ କେବଳ ଜନକଲ୍ୟାଣ ପାଇଁ କେବଳ ସହାୟକ ହୋଇପାରିବ